ଆମ ଅଞ୍ଚଳର ସବୁଠାରୁ ମୁଗ ଫସଲ ହେଲା ଭଲ ଫସଲ ଅଧିକ ଆଦାୟ ତା'ପରେ କମ ଖର୍ଚ୍ଚରେ ଆମେ ବହୁତୁ କିଛି ପାଉଛୁ ଅଧିକ ଖର୍ଚ୍ଚ ତା'ର ବହୁତ କମ୍ କିନ୍ତୁ ଲାଭ ଅଧିକ ସେଥିପାଇଁ ଆମେ ଏ ଫସଲଟାକୁ ଲାଭବାନ ବୋଲି ମନେକରୁ